ଖଣ୍ଡବାକ୍ୟ ହେଲା ଦୁଇ ପ୍ରକାର ଗୋଟିଏ ପ୍ରଧାନ ଖଣ୍ଡବାକ୍ୟ ଆଉ ଗୋଟିଏ ଅପ୍ରଧାନ୍ୟ ଖଣ୍ଡବାକ୍ୟ ସେମାନେ ଯେତେବେଳେ ଖେଳୁଥିଲେ ସେତେବେଳେ ମୁଁ ବସିଥିଲି ମୋ ସାଙ୍ଗ ଖେଳୁ ଥିବା ବେଳେ ମୁଁ ପଢ଼ୁଥିଲି ଯେଉଁମାନେ ମୋତେ ବିଶ୍ଵାସ କରୁଥିଲେ ମୋତେ ଯେତେ ମାଠିବୁ ମାଠେ ମୁଁ ସେହି ଦରପୋଡ଼ା କାଟେ ବାର୍ତ୍ତା ଓ ସମାପିକା କ୍ରିୟା ଥିବା ସମସ୍ତ ଯଦି ବାକ୍ୟ ଅସମ୍ପୂର୍ଣ୍ଣ ହୁଏ ତାହାକୁ ଆମେ ଖଣ୍ଡବାକ୍ୟ କୁହାଯାଏ ମୋତେ ଏହା ବହୁତ ଗର୍ବିତ ଅନୁଭବ ହୁଏ